ମୋର ବଡ଼ ଝିଅ ବାହାଘର ସମୟରେ ମୋତେ ଏକ ଅସୁବିଧା ଭୋଗିବାକୁ ପଡ଼ିଥିଲା ଯେତେବେଳେ ତା'ର ବାହାଘର ଠିକ ହେଲା ତା'ର ଶ୍ୱଶୁର ଘର ଲୋକେ କହିଥିଲେ କୌଣସି ଜିନିଷ ନେବେ ନାହିଁ କିନ୍ତୁ ବାହାଘର ଦିନ ପୁଅର ବାପା ଏକ ଲକ୍ଷ ଟଙ୍କା ଯୌତୁକ ଆକାରରେ ମାଗିଥିଲେ କିନ୍ତୁ ସେତେବେଳେ ମୋ ପାଖରେ ପଇସା ନଥିଲା ସେଥିପାଇଁ ବାଧ୍ୟ ହୋଇ ମୋର ଏକ ଏକର ଜମି ବିକିବା ପାଇଁ ମୁଁ ବାଧ୍ୟ ହେଲି ଯାହା ଫଳରେ ମୋର ବଡ଼ ଭାଇଙ୍କ ପରାମର୍ଶ କ୍ରମେ ଜମି ବିକି ମୋ ଝିଅର ଶ୍ୱଶୁରକୁ ଟଙ୍କା ଦେଇଥିଲି